ତୁମର୍ ଏଇଟା ସ୍ଵାତୀ ରେସିସିଟେଣ୍ଟ ତ ରେଷ୍ଟୁଡ଼େଣ୍ଟ ତ ଆରୁ ତୋମ୍ ନା ପରେ ଭଲ୍ ଭଲ୍ ଖାଇବା କେ ବନାଇସି ଟେଷ୍ଟ୍ ଲାଗ୍ସି ତୋମ ଟା ପରେ ବହୁତ୍ ଭଲ୍ ଲାଗ୍ ସି ଆରୁ ଚିକେନ୍ ମିଲ୍ ବା ତ ଚିକେନ୍ ରେ ଟିକେ ବେଶୀ ମସଲା ନେଇଁ ମିଶାବ୍ କମ୍ କମ୍ ମସଲା ଟିକେ ମିଶାବ୍ ବୋଲେ ହେଲତ୍ ଭର୍ ରହିସି କିନି ବେଶୀ ମସଲା ଖାଇଦେଲେ ଏସିଡ଼୍ ଫେସିଡ଼୍ ହେଇ ଯାଇସି ଚାର୍ ପ୍ଲେଟ୍ ନେବାର୍ ଅଛି ତ ଆରୁ ମଟନ୍ ମଟନ୍ ମିଲ୍ ସି କେଁ ମଟନ୍ ବି ନେଇଁକେ ହେଁ ଚାର୍ ପ୍ଲେଟ୍ ନେମି ଆରୁ ଟିକେ କମ୍ ମସଲା କରବ୍ ଆରୁ ଛତି ପନିର୍ ମନେ ମିଲୁଛେ ବୋଲେ ଛତି ଏଇଟା ଗୁଟେ ପ୍ଲେଟ୍ ନେମି ଆରୁ ପନିର ଗୁଟେ ପ୍ଲେଟ୍ ନେମି ଆରୁ ଚିପ୍ସ ମନେ ଆଲୁ ଚିପ୍ସ କୁ ବି ଚିପ୍ସ ସେଟା ମାନ୍ ଟିକେ ପେକିଙ୍ଗ୍ କରି ଦବ ଯେ ନେମି ଆରୁ ଆରୁ ଖଟା ଡାଲମା ଯା ଯାଣା ଅଛି ଟିକେ ଟିକେ ପେକ୍ କରି ଦବ ନେମି ଆରୁ ଟିକେ ବେଶୀ ମସଲା ନେଇ ମିଶାବୁ ଆରୁ ବେଶୀ ଇଟା ନା କରବ୍ ଟିକେ ହଏ କମ୍ ଆରୁ ରେଟ୍ ବି ନେଇକେଁ କେତେ ଟଙ୍କା ଲେଖାଁ ଗୁଟେ ପ୍ଲେଟ୍ କେ ନଉଛ୍ ଯେ ହେତେ ଟଙ୍କା ନେଇଁ ନେବ କମ୍ ନେ ଟିକେ ଦବ ଗୁଟେ ପ୍ଲେଟ୍ ର ଦାମ୍ କମ୍ ଟିକେ କରବ୍ ବେଶୀ ଇଏ ହେଇ ଯାଉଛିଁ ହଏ ଦେଡ଼୍ ଶ ଦୁଇ ଶ କରବ୍ ହଁ ହଁ ହେତେ କରବ୍ ନେ ହଁ ଠିକ୍ ଅଛି ତାହାଲେ ଦିଅ